ଆମେ ଯେକୌଣସି ଗଛର ମଞ୍ଜି କିମ୍ବା ଚାରା ନ ଲଗେଇକି ଆମେ ଯଦି ଭଲ କ୍ୱାଲିଟିର କଲ୍ମି ଗଛ ଲଗେଇବା ତା'ହେଲେ ଆମେ ବହୁତ ଲାଭବାନ ହେଇପାରିବା କାହିଁକିନା ମଞ୍ଜି କିମ୍ବା ଗଛ ଲଗେଇଲେ ଆମେ ଜାଣିପାରିବା ନହିଁ ଯେ ସେ ମଞ୍ଜିରେ ଆଦୌ ଭଲ ଫଳ ହେବ କି ପନିପରିବା ହବ ଆଉ ଚାରା ବି ତାର ବହୁତ ଛୋଟ ଥାଏ କାହିଁକିନା ବହୁତ ଯତ୍ନ ଦେବାକୁ ପଡ଼ିବ ତ କଲ୍ମି ଗଛ ଲଗେଇଲେ ଆମେ ଭଲ କ୍ୱାଲିଟିର ଯଦି କଲ୍ମି ଗଛ ଲଗେଇବା ତା'ହେଲେ ଆମର ମାନେ ଅଳ୍ପ ସମୟରେ ଆପଣ ବହୁତ ଲାଭବାନ ହେଇପାରିବେ କଲ୍ମି ଗଛରେ ଗଛ ଛୋଟ ଥିଲେ ବି ତାର ଗ୍ରୋଥ୍ ଭଲ ହୁଏ ଆଉ ଫଳ ବି ଆମର ଭଲ ହୁଏ ବହୁତ ଫଳ ଫଳେ ତାହିଁରେ ଆଉ ଫଳର ସାଇଜ୍ବି ବହୁତ ବଡ଼ ବଡ଼ ହୁଏ ତ ଚାଷୀ ପନିପରିବା ହଉ କି ଫଳ ଗଛ ହଉ ଯଦି ସେ କଲ୍ମି ଗଛ ଚାଷ କରିବ ତା'ହେଲେ ସେ ବହୁତ ଲାଭବାନ ହେଇପାରିବ କାହିଁକିନା କଲ୍ମି ଗଛଟା ଲାଭ ପ୍ରଦାନକାରୀ ହେବ ସମସ୍ତେ ଯଦି କଲ୍ମି ଗଛ ଲଗେଇବେ ତା'ହେଲେ ଭଲ ଲାଭବାନ ହେବେ